ଆମ ଗ୍ରାମରେ ବହୁ ସମୟରେ ବି ଫଙ୍କସନ୍ ହୁଏ ଫଙ୍କସନ୍ରେ ପିଲାମାନେ ମାନେ ନୃତ୍ୟ ଗାନ କରିବା ପାଇଁ ଆମେ ଗୋଟେ ଫଙ୍କସନ୍ କରିଥାଉ ବହୁତ ପିଲାମାନଙ୍କୁ ଆଣିକିରି ସେମାନଙ୍କୁ ନାଚ ଗୀତ କିମ୍ବା ଅନ୍ୟାନ୍ୟ ଏରେ ମାନେ ତାଙ୍କୁ ନିବୃତ୍ତି କରିଥାଉ ଆଉ ସେମାନେ ନାଚଗୀତ କରି କରନ୍ତି ଏବଂ ଲୋକମାନଙ୍କୁ ବି ଦେଖାନ୍ତି ଦେଖିବା ଦ୍ୱାରା ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ବସି ବହୁତ ବି ସନ୍ତୋଷ ଲାଭ କରନ୍ତି ଆଉ ଆମ ଗ୍ରାମରେ ଗୋଟେ ଦୁର୍ଗା ପୂଜା ହୁଏ ଦୁର୍ଗା ପୂଜାରେ ବି ମୁଁ ବାହାରୁ ନାଚ ପିଲା ଡ୍ୟାନ୍ସ ପିଲାଙ୍କୁ ଆଣିକିରି ସିଟେ ବି ନଚେଇ ସେମାନଙ୍କୁ ମନ ଲୋକମାନଙ୍କର ମନମୁଗ୍ଧ କରୁ ବି ମୁଁ ନିଜକୁ ନିଜେ ବହୁତ ଧନ୍ୟ ମନେ କରେ ଆଉ ସେମାନଙ୍କ ସେମାନେ ବି ବହୁତ ନାଚ ଗୀତ ଇଏ କରି ସେମାନେ ବି ପିଲାମାନେ ବି ଖୁସି ହୁଅନ୍ତି ଅନ୍ୟାନ୍ୟ ବି ମଧ୍ୟ ବୟସ୍କ ଲୋକମାନେ ସେମାନେ ବି ଖୁସି ହୁଅନ୍ତି ଅନୁଷ୍ଠାନର ବି ଗୋଟେ ଉଜାଗରା ଓଡ଼ିଶୀ ନୃତ୍ୟ ବି ହୁଏ ବିଭିନ୍ନ ପ୍ରକାର ନାଚ ଗୀତ କରାଯାଏ କରାଯିବା ପରେ ଆମର ସେଇ ଫଙ୍କସନ୍ଟି ହେବା ପରେ ପିଲାମାନଙ୍କୁ ବି ଆମେ ପ୍ରାଇଜ୍ ଦେଉ ଛୋଟ ଛୋଟ ପିଲା ବି ନାଚନ୍ତି ସେମାନଙ୍କୁ ବି ପ୍ରାଇଜ୍ ଦିଅ